କନ୍ଧମାଳ ଜିଲ୍ଲାରେ ଶିକ୍ଷା ଅନୁଷ୍ଠାନ ଭଲ ଅଛି ସେଥିପାଇଁ କି ସରକାର କିଛି ଅନୁଦାନ ଦିଅନ୍ତି ପିଲାମାନେ ବହୁତ ଭଲ ପାଠ ପଢ଼ିବା ପାଇଁ ଯେଉଁଥି ପାଇଁ କି ପ୍ଲସ୍ଟୁ ପଢ଼ିଲା ପରେ ଭଲ ଯଦି ରେଜଲ୍ଟ ରଖନ୍ତି ତାହେଲେ କିଛି କମ୍ପୁଟର କିମ୍ବା କିଛି ଏମିତି ଦେଇକି ଶିକ୍ଷାନୁଷ୍ଠାନ ପିଲାମାନଙ୍କ ପାଇଁ ବହୁତ ଉତ୍ସାହିତ ହୁଏ ଆଉ କନ୍ଧମାଳ ଜିଲ୍ଲାରେ ବହୁତ ଭଲ ଶିକ୍ଷା ହେଉଛି ଆଉ ଆମର ଯେଉଁ ଧନ୍ଦା ମୂଳକ ତାଲିମ ହେଉଛି ଯେଉଁଟା କି ଆମ ସାଧନାରେ ଫ୍ରୀରେ ପିଲାମାନଙ୍କ ପାଇଁ କିଛି ଶିକ୍ଷା ଦିଆ ହେଉଛି କିମ୍ବା ସିଲେଇ ପାଇଁ ଛତୁ ଚାଷ ଇତ୍ୟାଦି ମହମବତୀ କ୍ୟାଣ୍ଡେଲ ଯେଉଁ ଧୂପକାଠି ଏଗୁଡ଼ାକ ସବୁ ମାଗଣାରେ ସିଲେଇବା ପାଇଁ ଟ୍ରେନିଙ୍ଗ ନିଅନ୍ତି ଏହା ନେବା ଦ୍ୱାରା ସେମାନେ କିଛି ଘରେ ନିଜେ ତିଆରି କି କିଛି ବ୍ୟବସାୟ କରି କରିବା ଦ୍ୱାରା ସେମାନେ କିଛି ଘରର ଭରଣ ପୋଷଣ କରିପାରନ୍ତି